ଆମ ଅଞ୍ଚଲରେ ଚାଷ ଧାନ ଚାଷ ସବୁ କିଛି ଚାଷ ବହୁତ ହେଉଛି ସରକାର୍ ଆମକୁ ସବୁ କିଛି ଯୋଗେଇ ଦେଉଛନ୍ କୃଷି ମାନେ ସମସ୍ତେ ସୁବିଧା ପାଉଛନ୍ ଆରୁ ଚାଷ ହେଉଛି ଆମେ ଟିଭିରେ ଅନେକ ଜିନିଷ୍ ଦେଖି ପାରୁଛୁଁ ସେଥିରେ ଉଷ କଷା ତା'ର୍ ମାନେ ମୀରାକରଣ ପାଇଁ ଈହା ଦେ ଦେ ଦେଉଛନ୍ ସେଟା କେ ଆମେ ମାନେ ଘିନିକିରି ନିଜେ ସେଟା କେ ବ୍ୟବହାର୍ କରୁଛୁଁ ତେଣୁ କରି ବୋଲେ ହଉଛେ ସବୁ କିଛି ଆର୍ ଆର୍ କୌଣସି ପୋକ ରୋକ ଜୋକ କିଛି ଚା ୟା ଦେ ଅମଲ୍ କେ ନେଇ ଖାଇ ପାରବାର୍ ଆମର୍ ଚାଷ୍ଟା ଭଲ୍ ହେଉଛି ଚାଷୀମାନେ ଫେର୍ ସମସ୍ତେ ଖୁସି ହେଉଛନ୍